ସମ୍ପ୍ରଦାୟର ପାରମ୍ପରିକ କ୍ରୁଷି ପଦ୍ଧତି ବିଷୟରେ ମୁଁ କିଛି କହିପାରିବି ଆମ ପାରମ୍ପାରିକ କୃଷି ପଦ୍ଧତି ଆଗରୁ ଥିଲା ହଳ ଲଙ୍ଗଳ ହଳ ଲଙ୍ଗଳ ଦ୍ୱାରା ଚାଷ କରୁଥିଲେ ଏବଂ ଆଜିକା ଯୁଗ ଆଜିକା ଯୁଗରେ ଏବେ ଟ୍ରାକ୍ଟର ଓ ପାୱାର ଟ୍ରିଲର ସାହାଯ୍ୟରେ ଚାଷ କାର୍ଯ୍ୟ କରୁଛନ୍ତି ଯାହାକି ଖୁବ କମ ସମୟରେ ଚାଷ କାର୍ଯ୍ୟ ହୋଇପାରିବ ଏହି ଚାଷ କାର୍ଯ୍ୟ ପ୍ରଥମେ ଆମ ଅକ୍ଷିତୃତୀୟାରେ ଅକ୍ଷି ମୁଠି ପକାଯାଏ ତା'ପରେ ବିଲରେ ପୂଜା କରାଯାଏ ବିଧିଗତ ଭାବରେ ପୂଜା ଠାକୁରଙ୍କୁ ପୂଜା କରାଯାଏ ଘରର ମୁଖ୍ୟ ଯିଏ ବିଲକୁ ପୂଜା କରିବାକୁ ଯାଆନ୍ତି ସେହି ସେହି ଦିନଠାରୁ ଚାଷ ଅନୁକୂଳ ହୁଏ ଏବଂ ତଳି ବୁଣା ଯାଏ ଏବଂ ତାପରେ ଧାନ ଧାନ ପାରମ୍ପାରିକ ଭାବରେ ବୁଣା ଯାଏ ବୁଣିବା ଦ୍ୱାରା ଧାନ ଗଛ ହୋଇଥାଏ ଏବଂ ହେବାପରେ କୃଷି ପଦ୍ଧତି ହେଲା ଆମେ ପ୍ରଥମେ ବଡ଼ ହବା ପରେ ଚାଷକୁ ଏବେ କ'ଣ କରୁଛନ୍ତି ଟ୍ରାକ୍ଟର ସହାଯ୍ୟରେ ହଲ ଲଙ୍ଗଳ ହଳ ନ ନେଇ ଟ୍ରାକ୍ଟର ସହାଯ୍ୟରେ ବିଲକୁ ଇଏ କରିଥାନ୍ତି ତେଣୁ ଏବେକା ପଦ୍ଧତି ହେଲା ଟ୍ରାକ୍ଟର ପାୱାର ଟିଲର ଏହି ସବୁ ପଦ୍ଧତିରେ ଚାଷ କରୁଛନ୍ତି